ହଁ ମ୍ୟାମ୍ କୁହନ୍ତୁ ଆପଣଙ୍କୁ ଆଜ୍ଞା ଆଜ୍ଞା ନମସ୍କାର ହଁ ମ୍ୟାମ୍ ମୁଁ ଜାଣିପାଇଲି ଆପଣଙ୍କୁ କିଏ ନଜାଣେ ଆମର ବ୍ୟାଙ୍କ୍ରେ ସବୁ କଥାବାର୍ତ୍ତା କଣ୍ଟାକ୍ଟ୍ ଚାଲିଛି ଆଉ କ'ଣ କରୁଛନ୍ତି ମ୍ୟାମ୍ ଭଲ ସବୁ ଆଉ ବ୍ୟାଙ୍କ୍ର ତମର ହାଲଚାଲ ହୁଁ ହଁ ମ୍ୟାମ୍ ସେ ଯେଉଁ ଗଭର୍ଣ୍ଣମେଣ୍ଟ୍ ଯେଉଁ କରିସାରିଲାଣି ନା ଏବେ ଆଗେ ସବୁ ଟିକେ ଅଡ଼୍ ଟାଇପ୍ର କଥାବାର୍ତ୍ତା ବିହେଭ୍ କରୁଥିଲେ ଏବେ ମାନେ ଆଜ୍ଞା ଆପଣ କରିକି ଯେଉଁ କରୁଛନ୍ତି ସେଥିପାଇଁ ମାନେ ସବୁ କଷ୍ଟମର୍ ବି ଭଲସେ ଆସୁଛନ୍ତି ଆଉ ଆଗଠାରୁ ବି ଭଲସେ ବି ମିଶୁଛନ୍ତି ହଁ ହଁ ହଁ ଆମରି ବି ଆଗରୁ ଏତେ ଇଏ ହେଉ ନ ଥିଲା ଏବେ ସବୁ ଏବେକୁ ଏମିତି ସବୁ ହେଉଛି ଭଲ ବି ଚାଲିଛି ଆଉ ସାଲେରୀ ବି ଏମିତି ବଢ଼ୁଚି ୟେ କରୁଛି ତା ଛଡ଼ା ବି କଥାବାର୍ତ୍ତା ବି ହେଉଥିଲେ ଆମ ଅପର୍ ଲେବୁଲ୍ ଯିଏ ସବୁ ଆଉ ଆହୁରି କ'ଣ ସାଲେରୀ ଯଦି ଏମିତି ଦିନକୁ ଦିନକୁ ଲୋକମାନେ ଆସିବେ ଭଲସେ ଆଗେ ମାରପିଟ୍ ହେଉଥିଲେ ମୋର ଆଗେ ତାହାର ଆଗେ ଏମିତି ସବୁ ଇଏ କରୁଥିଲେ ତା ଦେହରେ ବି ଆମେ ପ୍ରୋବ୍ଲେମ୍ରେ ବି ପଡ଼ୁଥିଲୁ ସେସବୁ ଉପରେ ବି ଏବେ ବି ନର୍ମାଲ୍ ଅଛି ଶାନ୍ତି ଶୃଙ୍ଖଳାରେ

ଆଜ୍ଞା ମ୍ୟାମ୍ ଆଜ୍ଞା ମ୍ୟାମ୍ ହୁଏ ଏସବୁ ତ ଚାଲିଛି ଚାଲିଛି କ'ଣ ହେଉଛି ଦେଖାଯାଉ ହଁ ଏହିସବୁ ଜିନିଷ ଯାହା ଆମ ବ୍ୟାଙ୍କ୍ରେ ଅଛି ଯଦି ସବୁ ୟେରେ ସବୁ ସଫଳତାରେ ଯଦି ଏହିସବୁ ହୁଅନ୍ତା ଲୋକମାନେ ଯଦି ଏମିତି ହୁଅନ୍ତେ କୌଣସି ବି ପ୍ରୋବ୍ଲେମ୍ ହୁଅନ୍ତାନି ମୋତେ ତ ବହୁତ ଖୁସି ଲାଗୁଛି ଯେ ମୁଁ ବି ଆଗେ ବହୁତ ୟେ ମାନେ ସମସ୍ତଙ୍କୁ ଲୋକଙ୍କ ଉପରେ ବୁଝାଇକି ଚିଡ଼ିକରି ମାନେ ଚିଡ଼ା ଲାଗୁଥିଲା ଯେତିକି ସମୟ କାମ କଲି ଚିଡ଼ା ଲାଗୁ ନ ଥିଲା ତାଙ୍କ ସାଙ୍ଗେ ଗପି ଗପି ଚିଡ଼ା ଲାଗୁଥିଲା ଆଜ୍ଞା ମ୍ୟାମ୍ ୟେ ଆଉ କ'ଣ କହିବେ ନା ମୋ ବ୍ୟାଙ୍କ୍ରେ କଷ୍ଟମର୍ ସବୁ ଆସିଛନ୍ତି ମୁଁ ଟିକେ ଦେଖୁଛି ରହୁଛି ମ୍ୟାମ୍

ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟାମ୍ ମ୍ୟାମ୍ ରଖୁଛି ନମସ୍କାର